କ'ଣ କହିଲ ହଁ ହଁ ହଁ

ହଁ ହଁ କରିପାରିବି

ଆଉ ହଁ ହଁ ଏହିଟା କେତେ ହେଉ କେତେ ଦିନ ଭିତରେ ହେବା ଦରକାର ଚାହୁଁଛ ହେଉ ପାଞ୍ଚ ସାତ ଦିନ ଭିତରେ ହେଲେ ଆମେ ଯାଇକି କରିଦେବୁ ଆଉ ନାହିଁ ନାହିଁ ଆମ ହଁ ମୋ ପାଖରେ ଅଛନ୍ତି ଅଧିକା ଲୋକ ଅଛନ୍ତି ଆଉ ମୁଁ ଏହି ଚାରି ପାଞ୍ଚଜଣ ବି ଗଲେ ବି ଦୁଇ ତିନ୍ ଦିନ ଭିତରେ ସାରିଦେବୁ ଆଉ ହଁ ରେଟ୍ ବର୍ତ୍ତମାନ ଯାହା ଚାଲିଛି ତ ଜାଣିଥିବ ଆଉ ବଜାର ରେଟ୍ ଯାହା ଚାଳିଶ ଟଙ୍କା ଚାଲିଛି ଆମେ ସେହି ଅଣଚାଳିଶ ଟଙ୍କାରେ ନେବୁ ଆଉ ହଁ ସବୁ ନହେଲେ ସେହି ଅଢ଼ତିରିଶରେ ନହେଲେ ନେବୁ ଆଉ ଆଉ ତା'ଠୁ କମ୍ କରିହେବନି ଖାଇବା ପିଇବା ବି ବ୍ୟବସ୍ଥା ହୋଇଛି ଆମେ ଯା ମାନେ ଯାଉଛନ୍ତି ନିଜ ଖାଦ୍ୟ ନିଜେ ଧରିକି ଯାଉଛନ୍ତି ଆଉ ସେଠି ଖାଇଦେବୁ ଆଉ ନା ହଁ ଆମେ କାଲି ଯାଇକି ଦେଖିକି ଆସିବା ଆଉ ମାପ ଚୁପ କରିଦେବୁ କେତେ କ'ଣ ଲାଗିବ ସଙ୍ଗେ ସାଙ୍ଗ ଚିଠା ଧରାଇଦେବୁ ବଜାରରୁ କିଣିଆଣିବ ସେ ଆମେ କରିଦେବୁ ଦୁଇ ତିନି ଦିନ ଭିତରେ ଆଉ କ'ଣ କାଲି ଏହି ସାଢ଼େ ଛଅଟା ସାତଟା ଭିତରେ ପହଞ୍ଚି ଯିବୁ ଆଉ ହଁ ହଁ ହଁ ହଁ ଯେମତି ଭଲ ହେବ ସେମିତି କରିବୁ ସେମିତି କାମ ହେବ ସବୁଠି ତ କରିଛୁ ଭଲ କାମ ସେହିଥିପାଇଁ ଆମକୁ ସବୁ ଡାକୁଛନ୍ତି ଆଉ ହଁ ହଁ ହଁ ହଁ ହଁ ହେଉ ଠିକ୍ ରେ ଆଉ ଯେଉଁ ଲୁହା ପାଇପ୍ ଲଗାଇବେ ନା ପ୍ଲାଷ୍ଟିକ୍ ପାଇପ୍ ଲଗାଇବେ ହଁ ହଁ ପ୍ଲାଷ୍ଟିକ ପାଇପ୍ ହେଉ ପ୍ଲାଷ୍ଟିକ ପାଇପ୍ ତ ଭଲ ଆଉ ହଁ ଆଚ୍ଛା ହଁ ଏହି ଯେଉଁ ଆଉ କ'ଣ ଅଛି ପଟକା ଫଟକା ଅଛି କି ନା ଆମେ ଧରିକି ଯିବୁ ହଁ ହଁ ହେଉ ହେଉ ଆମେ ଆମେ ତା'ହେଲେ ଆମ ପାଖରେ ବି ଅଛି ସେହି ପ୍ରକାର ଯନ୍ତ୍ର ଆମେ ଧରିକି ହଁ ହଁ ହଁ ହଁ ହଁ ହେଉ ଯାହା କିଣିକି ଲଗାଇବୁ ସବୁ ଚିଠା କରିଦେବି ଧରିକି ଆସିବ ବଜାରରୁ ସାଙ୍ଗେ ସାଙ୍ଗ୍ ଆଉ ହଁ ହଁ ହେଉ ହେଉ ହେଉ ହେଉ ରଖୁଛି